ଓଡ଼ିଆ ଭାଷା ଆମର ସଂସ୍କୃତ ଭାଷା ସହିତ ବହୁତ ମିଳିତ ସେଥିପାଇଁ ଆମକୁ ଓଡ଼ିଆ ଭାଷା କହିବାରେ ବହୁତ ସୁବିଧା ହୋଇଥାଏ ଏଣୁ କି ଭାରତ ସରକାର ବି ଏହି ଭାଷାକୁ ରାଜ୍ୟ ଭାଷା ରୂପରେ ଭାଷଣ ଦେବା ପାଇଁ କହିଛନ୍ତି ଏଣୁ ଆମ ସ୍କୁଲ କଲେଜ ମଧ୍ୟରେ ରଚନା ଓଡ଼ିଆ ରଚନା ଓଡ଼ିଆ ବହି ଗୁଡ଼ାକ ପଢ଼ିବାକୁ ମିଳିଥାଏ ଓ ଏଥିରେ ଆମର ଭାଷା କହିବାରୁ ଓ ପଢ଼ିବାରେ ମଧ୍ୟ ବହୁତ ସୁବିଧା ମିଲିଥାଏ କି ଆଗ ଆଗ ପୂର୍ବରେ ଆମ ଭାରତକୁ ଇଂରେଜୀ ମାନ ଶାସନ କରି ଆସିବା ସମୟରେ ସେମାନେ ଇଂରାଜୀକୁ ଖୋଲି ଦେଇଥିଲେ ଓ ଆମ ଓଡ଼ିଆ ଭାଷା ଲୁପ୍ତ ପାଇବାରେ ଲାଗୁଥିଲା ଏବେ ସେମାନେ ଚାଲିଗଲା ପରେ ମଧ୍ୟ କିଛି ଜଣ ଇଂଲିଶ କୁହନ୍ତି ଓଡ଼ିଆ ଭାଷା ରାଜ୍ୟ ଭାଷାକୁ ଛାଡ଼ି ଦେଇକି ଇଂଲିଶ ଭାଷା କୁହନ୍ତି ଏଥିପାଇଁ ସାଂସ୍କୃତିକ ଏବଂ ପରିଚୟକୁ ବହୁତ ପ୍ରଭାବିତ କରୁଛି ଏଣୁ କି ଆମକୁ ସେମାନଙ୍କୁ ଅନୁରୋଧ କରାଯାଉଛି କି ଯେ ଆମ ସାଂସ୍କୃତିକ ଓଡ଼ିଆ ଭାଷାକୁ କହିବେ ଓ ଇଂଲିଶ ଭାଷା ଛାଡ଼ିକି ଓଡ଼ିଆ ଭାଷା ପ୍ରଚଳିତ କରିବେ